ମୋର ପ୍ରେରଣା ପାଇଁ ବ୍ୟବହାର କରୁଥିବା ଅନଲାଇନ୍ ସାଇଟ୍ ହେଉଛି ଇନ୍ଷ୍ଟାଗ୍ରାମ୍ ଆଉ ଫେସବୁକ୍ ଇନ୍ଷ୍ଟାଗ୍ରାମ୍ ମୋତେ ବହୁତ ଭଲଲାଗେ କାରଣ ସେଥିରେ ମୋର ରିଲ୍ସ୍ ଫଟୋ ସବୁ ଅପଲୋଡ୍ କରେ ଆଉ ଦେଖେ ବି ମଧ୍ୟ ଇନ୍ଷ୍ଟାଗ୍ରାମ୍ ଖୋଲିଲେ ମୋତେ ବହୁତ ଭଲଲାଗେ ଆଉ ଫେସବୁକ୍ ହେଉଛି ଏଥିପାଇଁ ୟୁଜ୍ କରେ ଦେଶ ବିଦେଶରେ ଘଟୁଥିବା ସବୁ ଘଟଣାକୁ ମୁଁ ଫେସବୁକ୍ ମାଧ୍ୟମରେ ଦେଖେ ଆଉ ସାଙ୍ଗମାନଙ୍କ ସହିତ ମଧ୍ୟ ଫଟୋ ଉଠାଇଲେ କିଏ କୌଣସି ଜାଗାକୁ ବୁଲିବା ପାଇଁ ଗଲେ ସେଥିରେ ବି ମଧ୍ୟ ମୁଁ ଭିଡିଓ ଅପଲୋଡ୍ କରେ ଆଉ ଫେସବୁକ୍ରେ ବି ମଧ୍ୟ ସବୁକିଛି ଦେଖିବାର ଦେଖିବାର ସୁବିଧା